ଯେତେବେଳେ ଅନେକ ବଗିଚାରେ ଗଛଫଛ ଲଗାନ୍ତି ମୁଁ ସେତେବେଳେ ଦେଖେ ଆମର ଯେହେତୁ ଜାଗା କମ୍ ଆଉ ବଗିଚା କରିବା ପାଇଁ ଜାଗା ନାହିଁ ସେଥିପାଇଁ ମୁଁ ଯେତେବେଳେ ବି ଅନ୍ୟ କେହି ସବୁ ଗଛ ବଗିଚା ଲଗାନ୍ତି ମୁଁ ତାଙ୍କ ପାଖକୁ ଯାଏ ଓ ଏଇ ଧାଡ଼ିରେ ଏଠି ଲଗେଇଲେ ଏ ଗଛ ଭଲ ହବ ସୂର୍ଯ୍ୟକିରଣ ଏଇ ସୂର୍ଯ୍ୟ ଯେହେତୁ ଗଛରେ ସୂର୍ଯ୍ୟକିରଣ ନଥିଲେ ସବୁଜ କଣିକା ଭଲ ଭାବରେ ହେଇପାରିବ ନାହିଁ ଗଛ ଭଲ ଭାବରେ ବଢ଼ିପାରିବ ନାହିଁ ତେଣୁ କେଉଁ ସିଧାରେ ଲଗେଇଲେ ଗଛରେ ସୂର୍ଯ୍ୟାଲୋକ ଭଲ ଭାବରେ ପଡ଼ିବ ଗଛ ଭଲ ଭାବରେ ବଢ଼ିପାରିବ ସେଇ ହିସାବରେ ମୁଁ ତାଙ୍କୁ ସାହାଯ୍ୟ କରି ଏତିକି ମାଟି ଖୋଳି ଗଛପତ୍ର ଗଛରେ ଜୈବିକ ସାର ସବୁ ଦେବା ପାଇଁ ରାସାୟନିକ ସାର ନ ଦେଇକି ଜୈବିକ ସାର ଯେମିତି ଗୋବର ଖତ ପିଡ଼ିଆ ପନିପରିବା ଚୋପା ଇତ୍ୟାଦି ଦେବା ପାଇଁ ହୁଏ ଆଉ ମୋତେ ଗଛ ବଗିଚା ବହୁତ ଭଲଲାଗେ ଯେହେତୁ ଆମର ଜାଗା ନଥାଏ ମଁ ଲୋକମାନେ ଯେତେବେଳେ ବଗିଚା କାର୍ଯ୍ୟ କରନ୍ତି ମୁଁ ସେତେବେଳେ ତାଙ୍କୁ ସବୁ ଭତ୍ତି ଫତ୍ତି ହେଇକି ଆପଣ ପନିପରିବା ଚୋପାକୁ ଆଣି ତା' ଆଣି ନ ଫିଙ୍ଗି ଚାହାପତି ଯେଉଁ ଆମେ ଚାହା ପିଉଛେ ଚାହାପତି ତ ଯେଉଁ ଫୋପାଡ଼ି ଦେଉଛେ ତାକୁ ସବୁ ଗଛ ମୂଳେ ଦେଲେ ଗଛ ବହୁତ ଭଲ ଭାବରେ ବଢ଼ିଥାଏ ସବୁ ପ୍ରକାର ପରିବା ଚୋପା ଫଳ ଯେତେପ୍ରକାର ଫଳ ଅଛି ସବୁ ଫଳର ଚୋପା ସବୁ ଗଛ ମୂଳେ ଦେଲେ ଗଛ ବହୁତ ଭଲ ଭାବରେ ବଡ଼ିଥାଏ ରାସାୟନିକ ସାର ଆମେ ଜମା ବ୍ୟବହାର କରିବାନି ବୋଲି ମୁଁ ମନା କରେ ଜୈବିକ ସାର ଆମେ ଖତ ଗୋବର ଏଇସବୁ ଦେଲେ ଗଛ ବହୁତ ଭଲ ଭାବରେ ବଢ଼ିଥାଏ ଓ ସୂର୍ଯ୍ୟ ଲୋକ ଯେଉଁଠି ପଢ଼ୁଥିବ ସେଇଠିକି ଯଦି ଆମେ ଗଛ ଲଗେଇବା ତାହେଲେ ଗଛ ବହୁତ ଭଲ ଭାବରେ ବଢ଼ିବ ଓ ବଗିଚା ବହୁତ ସୁନ୍ଦର ଭର ଭର ଫୁଲ ଫଳରେ ବଗିଚା ବହୁତ ଭଲ ଭାବରେ ରହିବ